ଯଦି ମୁଁ ଦୁନିଆର କୌଣସି ଜାଗାକୁ ଯାତ୍ରା କରିପାରିବାର ସୁଯୋଗ ପାଏ ତେବେ ମୁଁ ଯିବି ହେଉଛି କୋରିଆ ସାଉଥ୍ କୋରିଆକୁ କାହିଁକି ସାଉଥ୍ କୋରିଆର ପରିବେଶ ସେମାନଙ୍କର ବେଶଭୂଷା ପୋଷାକ ଏବଂ ସେମାନଙ୍କର ଯୋଉ ଜୀବନଶୈଳୀ ତାହା ମୋତେ ବହୁତ ଭଲଲାଗେ ଆଉ ସେ ଜାଗାରେ ବହୁତ ବଡ଼ ବଡ଼ କମ୍ପାନୀ ସ୍ୟାମ୍ସଙ୍ଗ ବହୁତ ବଡ଼ କମ୍ପାନୀ ମଧ୍ୟ ଅଛି ତେଣୁ ସେ ଜାଗା ଦେଖିବା ଆଉ ସେ ଜାଗାର ଡେଭଲପ୍ମେଣ୍ଟ ଡେଭଲପ୍ମେଣ୍ଟ ଅନୁସାରେ ଦେଖିବାକୁ ଗଲେ ବିକାଶ ଦୃଷ୍ଟିରୁ ସାଉଥ୍ କୋରିଆ ବହୁତ ବିକାଶ କରିଛି ଓ ତା'ର ବିକାଶର କ'ଣ କାରଣ ଏବଂ ସେମାନେ କିପରି ଭାବରେ ଜୀବନଯାପନ କରୁଛନ୍ତି ଆଉ ସେଇ ଜାଗାକୁ ଦେଖିବାପାଇଁ ମୋର ବହୁତ ଇଚ୍ଛା ଅଛି ତେଣୁ ମୁଁ ସେଇ ଜାଗାକୁ ଯିବାକୁ ଚାହିଁବି